ବିବାହକୁ ଭାରତୀୟ ସଂସ୍କୃତିରେ ଏକ ବିରାଟ ବା ମହାପର୍ବ ରୂପେ ପାଳନ କରାଯାଇଥାଏ ଏହାକୁ ଅତି ଜାକଜକମ ସହିତ ପାଳନ କରାଯାଏ କାରଣ ବିବାହ ଗୋଟିଏ ମନୁଷ୍ୟ ଜୀବନରେ ଗୋଟିଏ ଥର ହିଁ ଆସିଥାଏ ଏଣୁ ଏହା ଏକ ଖୁସି ଅତି ମହତ୍ୱପୂର୍ଣ୍ଣ ହୋଇଥାଏ ବିବାହ କାର୍ଯ୍ୟ ଭାରତର ସଂସ୍କୃତିରେ ବହୁତ ଦିନ ଧରି ଚାଲିଥାଏ ଯେପରିକି ବିବାହର ଏକମାସ ପୂର୍ବରୁ ନିର୍ବନ୍ଧ ଆଉ ଏକଦିନ ପୂର୍ବରୁ ମଙ୍ଗନ ଏବଂ ବିବାହର ଚାରି ଦିନ ପରେ ଚତୁର୍ଥୀ କାର୍ଯ୍ୟ ସମାପନ ହୋଇଥାଏ ବିବାହର ଖୁସିରେ ଲୋକମାନେ ନିଜ ସାହି ପଡ଼ିଶା ଲୋକ କିମ୍ବା ଗ୍ରାମ ଲୋକମାନଙ୍କୁ ଭୋଜନ ପାଇଁ ଡାକିଥାନ୍ତି ଏବଂ ବିବାହ କାର୍ଯ୍ୟ ସମାପନ ପରେ ମଧ୍ୟ ସାରା ଗ୍ରାମରେ ମିଠା ବଣ୍ଟା ଯାଇଥାଏ ବିବାହ ସମୟରେ ଏହାର ରୀତିନୀତି ଉପରେ ବହୁ ପରିମାଣରେ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ତା ସହିତ ଧ୍ୟାନ ଦିଆଯାଏ ବିବାହର ବେଦି ଉପରେ ସମସ୍ତ ପୂଜାର ସାମଗ୍ରୀ ଠିକ ସମୟରେ ଆଣି ପହଞ୍ଚାଇ ଦିଆଯାଇଥାଏ କାରଣ ବିବାହର ଯେଉଁ ରୀତିନୀତି ତାହା ଅତ୍ୟନ୍ତ କଠୋର ରହିଥାଏ ଆଉ ଯଦି ବିବାହର ନୀତିନୀତିରେ କିଛି ଖୁଣ ଦେଖାଯାଇଥାଏ ତା'ହେଲେ ମନେ କରାଯାଏ ଯେ ସ୍ୱାମୀ ସ୍ତ୍ରୀ ବା ଦମ୍ପତିଙ୍କ ଜୀବନ ସୁଖପୂର୍ଣ୍ଣ ହୋଇନଥାଏ ତେଣୁ ବିବାହ କାର୍ଯ୍ୟକୁ ବହୁ ରୀତିନୀତିକୁ କଠୋର ଭାବେ ପାଳନ କରି ଏହି ବିବାହ କାର୍ଯ୍ୟକୁ ସମାପନ କରାଯାଇଥାଏ ଭାରତୀୟ ସଂସ୍କୃତିରେ ବିବାହ ହେଉଛି ଏକ ମହାପର୍ବ